ମୁଁ ଆମ ଏହି ପାଖ ଦୋକାନ ଛକରେ ଯେଉଁ ଅଛି ମାଁ ମଙ୍ଗଳା ହାର୍ଡ଼ୱେର୍ ଦୋକାନରୁ ଗୋଟେ ଫ୍ୟାନ୍ ଆଣିଥିଲି ଫ୍ୟାନ୍ ଆଣିଥିଲି ଦୁଇ ହଜାର ଆଠଶହ ପଶାଚ ଟଙ୍କା ନେଇଥିଲା କିନ୍ତୁ ସେ ଫ୍ୟାନ୍ଟା ଆମର ନର୍ମାଲ୍ ଥିଲା ଅଫର୍ ଏହି ଦଶହରା ବେଳକୁ ଆଉ ମୁଁ ଆଣିଥିଲି ତା'ର ଫିପ୍ଟି ପର୍ସେଣ୍ଟ୍ ଅଫ୍ ମୁଁ ଭାବିଲି ଭଲ ପଡ଼ିବ ଫ୍ୟାନ୍ଟା ଭଲ ଦେଖାଯାଉଛି ଆଉ ଆଗରୁ ବି ଆମର ଏହିଭଳିଆ ଫ୍ୟାନ୍ ଦୁଇଟା ଆଣିଥିଲୁ ଭଲ ଚାଲିଛି ଏଇଟା ପାଞ୍ଚ ବର୍ଷ ଲେଖାଏଁ ଚାଲିଲାଣି ଆଉ ଏଇଟା ଆଣିଥିଲି ଯେ କିନ୍ତୁ କ'ଣ କରିବା ଫ୍ୟାନ୍ଟି ଟୋଟାଲି ଭଲ ପଡ଼ିଲାନି ଫ୍ୟାନ୍ଟା ତା'ର ତ କ'ଣ ଖରାପ ହେଲା ଆଉ ବୁଲୁନି ତା'ପରେ ନେଇକି ଦେଖାଇଲୁ ସେ ଦୋକାନୀକୁ ଯେ ଦୋକାନୀ କହିଲା ତା'ର ନାହିଁ ଏକ୍ସଚେଞ୍ଜ୍ ନାହିଁ କ'ଣ କରିବା ପଇସାତକ ବର୍ବାଦ୍ ହେଲା ପାଣିରେ ପଡ଼ିଲା ଆଉ ଫ୍ୟାନ୍ ତ ଚାଲୁନି ଆଉ